ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠାରେ କି ସମସ୍ତ କ୍ଷେତ୍ର ଯେମିତିକି କଳା କ୍ରୀଡ଼ା ସ୍ୱାସ୍ଥ୍ୟ ଶିକ୍ଷା ଇତ୍ୟାଦି ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ସେଥିପାଇଁ ଉଚିତ ପଦକ୍ଷେପ ମଧ୍ୟ ନିଆଯାଇଥାଏ ସେହିପରି ଭାବରେ ଆମ ଭାରତରେ ଚଳଚ୍ଚିତ୍ର ମଧ୍ୟ ରହିଛି ଚଳଚ୍ଚିତ ଜଗତକୁ ମଧ୍ୟ ବହୁତ ଧ୍ୟାନର ସହିତ ତାର ଅଗ୍ରଗତି ପାଇଁ ଚେଷ୍ଟା କରାଯାଇଥାଏ ଆମର ଚଳଚ୍ଚିତ୍ର ହେଉଛି ଏମିତି ଏକ ମାଧ୍ୟମ ଯୋଉଠାରେ କି ଅନେକ ଲୋକ ଅନେକ ନାୟକ ନାୟିକା ତାଙ୍କ ସହ ପ୍ରଡ୍ୟୁସର ଡିରେକ୍ଟର କ୍ୟାମେରା ମେନ୍ ସଙ୍ଗୀତ ଗାୟକ ଗାୟିକା ସମସ୍ତେ ଉପକୃତ ହୋଇପାରନ୍ତି ସେଥିରୁ ସମସ୍ତେ ଅନେକ ଲାଭ ପାଇପାରନ୍ତି ସେମାନେ ଚଳଚ୍ଚିତ୍ର ମାଧ୍ୟମରେ ନିଜର ବୃତ୍ତି ବୃତ୍ତିକୁ ଚୟନ କରିପାରନ୍ତେ ଏବଂ ସେଥିରୁ ସେମାନେ ରୋଜଗାର ମଧ୍ୟ କରିପାରନ୍ତି କେବଳ ନିଜେ ରୋଜଗାରଷମ ହୋଇନଥାନ୍ତି ସେମାନେ ସେଥିରୁ ତାଙ୍କ ପରିବାର ଭରଣ ପୋଷଣ କରି ମଧ୍ୟ କରିପାରିଥାନ୍ତି ନାୟକ ନାୟିକାମାନେ ଚଳଚ୍ଚିତ୍ର କରି ଚଳଚ୍ଚିତ୍ର କରିବା ଦ୍ୱାରା ଆମେ ତାଙ୍କଠୁ ବହୁତ କିଛି ମଧ୍ୟ ଶିଖିବାକୁ ପାଇଥାଉ ଆମେ ଚଳଚ୍ଚିତ୍ର ଦେଖି ସେଥିରୁ ଆମେ ଜାଣିପାରିଥାଉ ଭୁଲ କ'ଣ ଠିକ୍ କ'ଣ ଏବଂ ଆମର ସମାଜର ଉନ୍ନତି ମଧ୍ୟ ହୋଇଥାଏ ଏମିତିକି ଚଳଚ୍ଚିତ୍ରରେ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା ଏବଂ ଆମ ପରିବେଶ ପରିବେଶରେ ଘଟୁଥିବା ସମସ୍ତ ଘଟଣା ସମାଜରେ ଆମ ସମାଜରେ ଯେତେବେଳେ ଯାହା କିଛି ଘଟୁଛି ତାକୁ ଆଧାର କରିକି ଚଳଚ୍ଚିତ୍ର ତିଆରି କରାଯାଇଥାଏ ଏଥିରେ ଭାବାତ୍ମକ କିଛି କିଛି ମିଶିଥାଏ କିନ୍ତୁ ମୁଖ୍ୟତଃ ଆମ ଜୀବନରେ ଘଟୁଥିବା ଘଟଣାଗୁଡ଼ିକୁ ଆଧାର କରାଯାଇଥାଏ ଯେମିତିକି ଆମ ଘରେ ଘରେ ଭାଇ ଭାଇ ମଧ୍ୟରେ ଝଗଡ଼ା ହେଉଛି ଏବଂ ସମ୍ପତ୍ତି ବାଡ଼ିକୁ ନେଇ ଝଗଡ଼ା ହେଉଛି ତା ସହିତ ସମାଜରେ ଡକାୟତି ଚୋରି ହେଉଛି ବର୍ଡର୍ରେ ଆତଙ୍କବାଦୀ ଦେଖାଯାଉଛନ୍ତି ଏହିସବୁ ଘଟଣା ମଧ୍ୟ ଫିଲ୍ମରେ ଘଟିଥାଏ କାରଣ ପ୍ରକୃତରେ ଆମ ଦେଶରେ ଆମ ରାଜ୍ୟରେ ଏସବୁ ଘଟଣା ଘଟୁଛିି ତେଣୁ ଚଳଚ୍ଚିତ୍ରରେ ମଧ୍ୟ ଏହିସବୁ ଦର୍ଶାଯାଉଛିି ଏବଂ ଚଳଚ୍ଚିତ୍ର ମାଧ୍ୟମରେ ଆମେ ସତର୍କ ହୋଇପାରିବା ଯେ ଆମ ଦୁନିଆରେ କ'ଣ ଘଟୁଛି ଆମେ ଯେଉଁ ସ୍ଥାନରେ ଅଛୁ ହୁଏତ ଆମେ ଏସବୁ ଅବଗତ ନାହୁଁ ଆମ ଅଞ୍ଚଳ ଗୁଡ଼ିକରେ ଏସବୁ ହେଉନାହିଁ ଡକାୟତି ଚୋରି ହେଉନାହିଁ କିମ୍ବା କୌଣସି ଭୟାତ୍ମକ ଘଟଣା ଘଟୁନାହିଁ କିନ୍ତୁ ଏହି ଏହିସବୁ ଘଟଣା ଅନ୍ୟ ଅନ୍ୟ ସ୍ଥାନରେ ଅନ୍ୟ ସହର ଆମ ଦେଶର ଅନ୍ୟ ସହରଗୁଡ଼ିକରେ ଘଟୁଛି ଯାହାକି ଆମେ ଜାଣିନଥାଉ କିନ୍ତୁ ଏ ଆମେ ଚଳଚ୍ଚିତ୍ର ଦେଖିଲେ ସେଥିରୁ ଜାଣିପାରିବା ଯେ ଆମ ଅଞ୍ଚଳ ବ୍ୟତୀତ ଅନ୍ୟ ସବୁ ସହରରେ ଅନ୍ୟ ସବୁ ରାଜ୍ୟଗୁଡ଼ିକରେ ଏହିପରି ଘଟଣା ସବୁ ଘଟୁଛି ଏବଂ ତାହା ଦେଖି ଆମେ ସତର୍କ ମଧ୍ୟ ହୋଇପାରିବା ସଚେତନ ହୋଇପାରିବା ସେହି ଘଟଣାଗୁଡ଼ିକୁ ନେଇ ତା ସହିତ ସଙ୍ଗୀତ ସଙ୍ଗୀତ ଶୁଣିବା ଦ୍ୱାରା ଲୋକମାନଙ୍କର ମନ ସ୍ଥିର ହୋଇଥାଏ ଏବଂ ଶାନ୍ତି ଶାନ୍ତି ମଧ୍ୟ ମିଳିଥାଏ ଏବଂ ଏକପ୍ରକାର ଅଦ୍ଭୁତ ମନୋଭାବ ଆସିଥାଏ ବିଭିନ୍ନ ପ୍ରକାର ସଙ୍ଗୀତ ଅଛି ହିନ୍ଦୀ ହିନ୍ଦୀ ଗୀତ ଅଛି ଫିଲ୍ମ ଗୀତ ଅଛି ଆଲବମ୍ ଗୀତ ଅଛି ଭଜନ ଗୀତ ଅଛି ତା ସହିତ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ରହିଛି ଏମିତି ସମସ୍ତ ସମସ୍ତ ସମସ୍ତ ସଙ୍ଗୀତକୁ ନେଇ ବିଭିନ୍ନ ପ୍ରକାର ସଙ୍ଗୀତ ଶୁଣି ଲୋକମାନେ ମନୋରଞ୍ଜନ କରିଥାନ୍ତି ମନୋରଞ୍ଜନ କରିବା ସହ ଆମେ ଚଳଚ୍ଚିତ୍ର ଏବଂ ସଙ୍ଗୀତଗୁଡ଼ିକରୁ ବହୁତ କିଛି ଶିକ୍ଷା ଲାଭ କରିଥାଉ ଏହା ସହିତ ଧାରାବାହିକ ଗୁଡ଼ିକରେ ପ୍ରତି ପରିବାରରେ ଯେଉଁ ସବୁ ଘଟଣା ଘଟୁଛି ସୁଖ ଦୁଃଖ ରହିଛିି ଭାଇ ଭାଇ ମଧ୍ୟରେ ସମ୍ପର୍କ ମା' ପୁଅ ମଧ୍ୟରେ ସମ୍ପର୍କ ବାପା ପୁଅ ଝିଅ ମଧ୍ୟରେ ସମ୍ପର୍କ ଏମିତି ପରିବାର ସମସ୍ତ ଲୋକଙ୍କୁ ନେଇ ଯେଉଁ ଧାରାବାହିକଟି ସୃଷ୍ଟି ହେଉଛିି ଆମ ବିଭିନ୍ନ ପରିବାରରେ ଭିନ୍ନ ଭିନ୍ନ କିପରି ଭାବରେ ସମ୍ପର୍କ ସୃଷ୍ଟି ହେଉଛି ନିଜ ନିଜ ଭିତରେ କିପରି ଭାବରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ରହିଛି ଏବଂ କେଉଁ କାରଣ ପାଇଁ ନିଜ ନିଜ ଭିତରେ ଘୃଣାଭାବ ରହୁଛି ସେହିସବୁକୁ ଆମ ଧାରାବାହିକ ମାଧ୍ୟମରେ ଦର୍ଶାଯାଇଥାଏ ଏବଂ ସେଥିରୁ ଲୋକମାନେ କେତେକ ଲୋକ ହୁଏତ ସେଥିରୁ ନକାରାତ୍ମକ ଚିନ୍ତାଧାରାକୁ ନିଜ ମନ ଭିତରେ ଜଲ୍ଦି ଶିଖି ଯାଉଛନ୍ତି ତ କେଉଁମାନେ ସେଥିରୁ ସକାରାତ୍ମକ ଜିନିଷଗୁଡ଼ିକ ଶିଖିବାକୁ ଚାହୁଁଛନ୍ତି ଆମେ ସେଇ ଧାରାବାହିକଗୁଡ଼ିକରୁ ଶିଖିବାକୁ ପାଇବା ଯେ ଆମେ ଘରେ ନିଜ ପରିବାରର ଲୋକମାନଙ୍କ ସହ କଳି ଝଗଡ଼ା ନକରି କେମିତି ତାଙ୍କ ସହିତ ସୁସମ୍ପର୍କ ସୃଷ୍ଟି କରିବା ଏବଂ ତାଙ୍କ ସହ ମିଳିମିଶି ମନ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇ ତାଙ୍କୁ ତାଙ୍କୁ ନିଜର କରି କେମିତି ରହିବା ସେସବୁ ଆମେ ଧାରାବାହିକ ଗୁଡ଼ିକରୁ ଶିଖି ମଧ୍ୟ ପାରିବା ମୋର ପ୍ରିୟ ଅଭିନେତା ଅଭିନେତ୍ରୀ ହେଉଛନ୍ତି ବାବୁସାନ୍ ମହାନ୍ତି ଶବ୍ୟସାଚୀ ଏବଂ ଅର୍ଚିତା ତାଙ୍କ ଏମାନେ ହେଛନ୍ତି ମୋର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଏମାନଙ୍କ ସିନେମାଗୁଡ଼ିକ ମୋତେ ବହୁତ ଭଲ ଲାଗିଥାଏ କାରଣ ଅର୍ଚ୍ଚତା ଅର୍ଚିତା ହେଉଛନ୍ତି ଏମିତି ଜଣେ ନାୟିକା ବହୁତ ଚୁଲବୁଲି ନାୟିକା କିନ୍ତୁ ସେମାନେ ତାଙ୍କୁ ଯେଉଁ ଯେଉଁ ଆକ୍ଟିଂ କରିବାକୁ ଦିଆଯାଏ ସେ କରିପାରନ୍ତି ଇମୋସନ ଦୁଃଖ ଭରା ଘଟଣା ହେଉ କିମ୍ବା ଚୁଲବୁଲି ଖୁସିର ହେଉ କିମ୍ବା ଯେଉଁଠି କଠିନ ହୃଦୟର ସ୍ତ୍ରୀ ହୋଇଥାଉ ପୋଲିସ୍ର ହେଉ ଯେକୌଣସି ତାଙ୍କୁ ଯେକୌଣସି କେରେକ୍ଟର ଦିଆଯାଏ ଯେକୌଣସି କେରେକ୍ଟର ଦିଆଯାଏ ସେ କରିପାରନ୍ତି ତେଣୁ ମୋତେ ତାଙ୍କୁ ବହୁତ ଭଲ ଲାଗେ ତାଙ୍କ ସହ ସବ୍ୟସାଚୀଙ୍କୁ ମଧ୍ୟ ମୋତେ ବହୁତ ଭଲ ଲାଗେ ସେ ଜଣେ ବହୁତ ଭଲ ମଣିଷ ଗରିବମାନଙ୍କୁ ସେ ବହୁତ ସାହାଯ୍ୟ କରନ୍ତି ଏହା ସହିତ ଅନେକ ଗୀତ ଗୁଡ଼ିଏ ରହିଛି ଯାହାକି ମୋତେ ବହୁତ ପସନ୍ଦ ଲାଗିଥାଏ ଅର୍ଚ୍ଚନା ପାଢ଼ୀଙ୍କର ସମ୍ବଲପୁରୀ ଗୀତ ସବୁ ମୋତେ ଭଲ ଲାଗେ ଏବଂ ଉମାକାନ୍ତ ବାରିଙ୍କ ସମସ୍ତ ସମ୍ବଲପୁରୀ ଦୁଃଖ ଭରା ଗୀତ ସବୁ ମୋତେ ବହୁତ ଭଲ ଲାଗେ ଏହା ସହିତ ଫିଲ୍ମର କେତେକ ଆଲବମ୍ ଫିଲ୍ମ ଗୀତ ରହିଛି ଏବଂ ଆଲବମ୍ରେ କେତେକ ଗୀତ ରହିଛି ଏହି ଗୀତଗୁଡ଼ିକ ମୋତେ ବହୁତ ଭଲ ଲାଗେ ଏବଂ ମୋର ପ୍ରିୟ ଗାୟକ ହେଉଛନ୍ତି ହେମକାନ୍ତ ବାରିକ ତାଙ୍କ ସହିତ ହ୍ୟୁମାନ୍ ସାଗର ସାନ୍ତନୁ ଏମାନେ ହେଉଛନ୍ତି ମୋର ଜଣେ ଜଣେ ଭଲ ପ୍ରିୟ ଗାୟକ